ପଶୁପାଳନ ସାଧାରଣତଃ ବହୁ ପ୍ରକାରର ରହିଛି କିନ୍ତୁ ଆମେ ସାଧାରଣତଃ ତିନ ଚାରି ପ୍ରକାରର ପଶୁପାଳନ ଜାଣିଛୁ ଯେପରିକି ଗାଈ ମେଣ୍ଢା ଛେଳି କୁକୁଡ଼ା ଇତ୍ୟାଦି ପଶୁପାଳନ ଆମେ କରିଥାଉ ଗାଈ ଏହା ବହୁତ ଭଲ ଗୃହପାଳିତ ପଶୁ ଭାବେ ଜଣାଯଏ ଏହାକୁ ଏହାକୁ ଆମେ ଗୋମତା ରୂପେ ମଧ୍ୟ ପୂଜା କରିଥାଉ ଗାଈ ପାଳନ ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ଲାଭ ମିଳିଥାଏ ଯେପରିକି ଆମକୁ ଗାଈର କ୍ଷୀର ମିଳିଥାଏ ଯାହାକୁ ଆମେ ଓମଫେଡ଼୍ରେ ଦେଇଥାଉ କିମ୍ବା ଏହାଦ୍ୱାରା ଆମେ ଛେନା ପନିର୍ ଏବଂ ଘିଅ ଆଦି ପ୍ରସ୍ତୁତ କରି ବଜାରରେ ବିକ୍ରି କରିଥାଉ ଏବଂ ଏହାର ଦର ମଧ୍ୟ ବହୁୁ ପରିମାଣରୁ ରହିଥାଏ ଆଉ ରହିଲା ମେଣ୍ଢା ଆଉ ଛେଳି ଛେଳି ମାଂସକୁ ର ଚାହିଦା ବଜାରରେ ବହୁତ ରହିଛି ଏବଂ ଛେଳି ମାଂସର ଦର ମଧ୍ୟ ବହୁତ ମେଣ୍ଢା ମେଣ୍ଢା ହେଉଛିି ଏକ ତନ୍ତୁ ମେଣ୍ଢାରୁ ଆମେ ଏକ ତନ୍ତୁ ପାଇଥାଉ ମେଣ୍ଢା ଯେଉଁ ତନ୍ତୁ ଆମେ ପାଇଥାଉ ତାହାଦ୍ୱାରା ଆମେ ପସମ ବସ୍ତ୍ର ପ୍ରସ୍ତୁତ କରିପାରିଥାଉ କୁକୁଡ଼ା ଦ୍ୱାରା ଆମେ ଅଣ୍ଡା ଏବଂ ମାଂସ ପାଇଥାଉ ଏଗୁଡ଼ା ଏକ ବହୁତ ଭଲ ଗୃହପାଳିତ ପକ୍ଷୀ ଏବଂ ଏହା ଚାହିଦା ମଧ୍ୟ ବଜାରରେ ବହୁତ ରହିଥାଏ ପଶୁମାନଙ୍କୁ ପାଳନ କରିବା ପାଇଁ ସେମାନଙ୍କ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମଧ୍ୟ ରଖାଯାଏ ଯେପରି ଗାଈକୁ ଗୁହାଳରେ ମେଣ୍ଢା ଏବଂ ଛେଳିକୁ ଗୁହାଳରେ କୁକୁଡ଼ାକୁ ଫାର୍ମରେ ରଖାଯାଇଥାଏ ପଶୁପାଳନ ପାଇଁ ତାଙ୍କ ଖାଦ୍ୟପେୟର ନିର୍ଦ୍ଧିଷ୍ଟ ଯତ୍ନ ନେବା ଆବଶ୍ୟକ ଏହିପରି ଗାଈକୁ ଘାସ ଖାଇବାକୁ ଦେବା ଛେଳି ଏବଂ ମେଣ୍ଢାମାନଙ୍କୁ ଘାସ ଖାଇବାକୁ ଦେବା କୁକୁଡ଼ାମାନଙ୍କୁ ଦାନ ଦେବା ଏବଂ ତାଙ୍କର ଭଲ ଭାବରେ ଯତ୍ନ ନେବା ପଶୁମାନଙ୍କ ଯଦି ଆମେ ଭଲ ଭାବରେ ଯତ୍ନ ନଦେବା ତାହେଲେ ସେ ମଧ୍ୟ ଆମକୁ ଭଲ ଭାବରେ ଲାଭଗ୍ରସ୍ତ କରାଇପାରିବେ ନାହିଁ ଏଣୁ ଏହି ରଣତି ଆମେ ଯଦି ଆପଣାଇବା ତାହେଲେ ଆମେ ପଶୁମାନଙ୍କ ବହୁତ ଆୟ କରିପାରିବା ଆପଣଙ୍କ ଆୟ ଯଦି ବୃଦ୍ଧି କରିବାକୁ ଚାହୁଁଥାନ୍ତି ସେ ପଶୁମାନଙ୍କ ପାଇଁ ଯତ୍ନବାନ ହେବା ଆବଶ୍ୟକ ଏବଂ ଆମେ ଏହି ଯେଉଁ ବିଭିନ୍ନ ପ୍ରକାର ପଶୁମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଆୟ କରିଥାଏ ଯେପରି ଗାଈମାନଙ୍କୁ ଗାଈର କ୍ଷୀର ବିକ୍ରି କରିଥାଉ ଏବଂ କୁକୁଡ଼ାର ଅଣ୍ଡା ବିକ୍ରି କରିଥାଉ କ୍ଷୀରରୁ ବିଭିନ୍ନ ଦ୍ରବ୍ୟ ପ୍ରସ୍ତୁତ କରି ବିକ୍ରି କରିଥାଉ ଏବଂ ଗାଈ ଛେଳିର ମାଂସ କୁକୁଡ଼ାର ମାଂସ ଆମେ ବଜାରରେ ବହୁ ଭଲ ଦରରେ ବିକ୍ରି କରିଥାଉ ଏବଂ ଏବେ ଆମ ଏହାର ଚାହିଦା ବଢ଼ୁଛି ଯେପରି ପର୍ବପର୍ବାଣିରେ ହୋଲି ରଜ ହଉ ହୋଲି ହେଉ ବିଭିନ୍ନ ପର୍ବପର୍ବାଣିରେ ଆମେ ମାଂସର ଚାହିଦା ଅଧିକ ପାଇଥାଉ ତେଣୁ ଆମେ ଏହି ପର୍ବପର୍ବାଣି ମାନଙ୍କରେ ବହୁ ଅଧିକ ପରିମାଣରେ ମାଂସ କିଣିଥାଉ ଏବଂ ଆମେ ଯଦି ଏହି ପଶୁପାଳନ କରିଥାଉ ଥାଉ ତାହେଲେ ଆମେ ଆଗକୁ ବହୁତ ଲାଭଗ୍ରସ୍ତ ହୋଇପାରିବା